ହଁ ହ୍ୟାଲୋ ମୀନ ଦେଈ ଓହୋ ଆଉ କଣ କେମିତି ଏଇ ଯୋଉ ବୁଲିବାକଥା କହୁଥିଲେ ଗାଡ଼ିଫାଡ଼ି ଠିକ୍ କରିବାପାଇଁ ତମେ ବୁଝିଲ ନା ହଁ ହଁ

ହଁ ମୁଁ ବି ବୁଝିଥିଲି ଦୁଇହଜାର ଟଙ୍କା କହୁଛନ୍ତି ଆଉ ସେଟା ଯଦି ଆ ଟୁଲ୍ ଗେଟ୍ ଯଦି ପଡ଼ିବ ଆ ଯଦି ଯଦି ଆମେ ଅଲଗା ଅଲଗା ଗାଡ଼ି କରିକିଯିବା ନିଜ ନିଜର ପଇସା ଟୁଲ୍ ଗେଟ୍ ନେବ ଯଦି ଆମେ ଗୋଟେ ଗାଡ଼ିରେ ମିଶିକି ଯିବା ତମେ ଅଧା ପଇସାଦେବ ମୁଁ ଅଧା ପଇସାଦେବି ଟୁଲ୍ ଗେଟ୍ ପଇସା ଦେଇଦବା ଆଉ ହଁ ଏମିତିରେ ଦୁଇହଜାର ଟଙ୍କା ଲେଖାଁ ଏତେ ପଇସା କହୁଛନ୍ତି ସେମିତିରେ ନହେନେ ଗୋଟେ ଗାଡ଼ିକରିକି ଯିବା ନହେନେ ଆ ଖାଲିଟାରେ ଏତେ ଦୁଇହଜାର ଟଙ୍କା ଲେଖାଁ ଦେବା ଆମର ଏମିତି ପାଞ୍ଚ ଛଅ ଜଣ ଯିମୁ ଆଉ ତମର କେତେଜଣ ଖଣ୍ଡେ ବାହାରିଛନ୍ତି କି ତମର ପାଞ୍ଚଜଣ ଆମର ପାଞ୍ଚଜଣ ଆମେ ଏମିତିରେ ଗାଡ଼ି ଭଡ଼ା ତମକୁ ପଡ଼ିଯାଉଛି ଦୁଇଶହ ଲେଖାଁ ମୋତେ ପଡ଼ିଯାଉଛି ଦୁଇଶହ ଲେଖାଁ ଏମିତି କାମ ହେଲା ଆଉ ଦୁଇହଜାର ଟଙ୍କା ହେନେ ଗୋଟେ ଗାଡ଼ି ରିଜର୍ଭ କରିଦେବା ଆଉ ହଁ ମୋର ବି ବାନ୍ତିଫାନ୍ତି ହୁଏ ମୋତେ ଟିକିଏ କଡ଼ ସାଇଡ଼୍ ଦେଖିକି ଜାଗାଫାଗା ଦେବ ଆଉ

ଆଉ ଛୁଆରାଙ୍କୁ ଯାଇଥିବେ ତ ଆଉ ସାଙ୍ଗରେ ଯୋଉମାନେ ସେମାନଙ୍କୁ ମଝାମଝିରେ ଦେଖିକି ଆଉ ଏପଟ ସେପଟ କରିକି ବସେଇଦବା ଆଉ

ତମେ ଯେତେଟା ବେଳେ ବାହାରିବ ମୋତେ ଫୋନ୍ କରିକି କହିଲେ ମୁଁ ବାହାରିମି ଆଉ ତମେ ତମକୁ ଯୋଉଦିନ ଫାଙ୍କା ହଉଚି ତମେ ଦେଖିକି କୁହ ବାର ଦେଖିକି ଆଉ ନହେନେ ମୋତେ ଯେ ମୋତେ ଯୋଉଦିନ ଫାଙ୍କା ହଉଥିବ ମୁଁ ଆମର ତ ସବୁବେଳେ ଫାଙ୍କା ତମର ଟିକିଏ ଚାଷୀ ଘର ଲୋକ କେତେବେଳେ ବ୍ୟସ୍ତଫ୍ୟସ୍ତରେ ରହୁଚ ଟିକିଏ ପଚାରିକି ଦାଦା ହେରିକାଙ୍କୁ କହିବ ଆଉ ହଁ ଯଦି କହିବ ବି ମୁଁ ବାହାରିମୁ ଆମେ ଯିମା ଆମର କଣ କାମ କି

ହଁ ତମେ ଘରେ ଏକୁଟିଆ ମୁଁ ବି ଘରେ ଏକୁଟିଆ ଆସିଲେ ନିଜ ନିଜ କାମ ନିଜେ କରିବ ଯୋଉଠି ଛାଡ଼ିଥିବ ସେଇଠି କରିବ ଆଉ ସେଥିରେ କଣ ଅଛି ହଁ ହଁ ସିଏ ଯିବାପାଇଁ ଯିବେନି ନା ତମେ କହିଲ ଛଅଟାରେ ମୁଁ ସମସ୍ତିଙ୍କୁ ବାହାରକରି ଦେଇକି ଦାଦାକୁ କହି ଦେଇଥିମି ସିଏ ବାହାରିବେ ଆଉ